ମୁଁ ମୋର ବାଇକ୍ର ଯତ୍ନ ବାଇକ୍କୁ ପୋଛା ପୋଛି କରିକି ଭଲ ଭାବରେ ତେଲରେ ଦେଇକି ପୋଛିକି ପାଣିରେ ଧୋଇକି ତ ତାକୁ ଅଏଲିଂ କରିବୁ ମାନେ ବା ତେଲ ଦେବୁ ସେ ବାଇକ୍ରେ ତା'ର ଇଞ୍ଜିନ୍ ଅଏଲ୍କୁ ଚେକ୍ କରିକି ଚେଞ୍ଜ୍ କରିକି ଇଞ୍ଜିନ୍ ଅଏଲ୍ ପକାଇବୁ ବାଇକ୍ ଚଲାଇଲା ବେଳେ ଆମେ ହେଲ୍ମେଟ୍ର ବ୍ୟବହାର କରିବୁ ଏବଂ ବାଇକ୍ ଦୂର ରାସ୍ତା ଯାତ୍ରା କଲାବେଳେ ଆମେ କିଛି ବାଟ ଗାଡ଼ିରେ ଗଲା ପରେ ଆମେ ଛାଇ ଜାଗା ଦେଖିକି ଟିକିଏ ରହିକି ପାଣି ସାଙ୍ଗରେ ନେଇଥିବୁ ପାଣି ପିଇବୁ ଆବ କିଛି ଟିକିଏ ରେଷ୍ଟ୍ ନେଇକି ତା'ପରେ ପୁଣି ଆମେ ଗାଡ଼ି ଚଲାଇବୁ ବା ଆମ ଯାତ୍ରାକୁ ଆରମ୍ଭ କରିବୁ ବେଳେବେଳେ ଥକାପଣ ଲାଗିଲେ ଆମେ ପାଣି ବୋତଲ୍ ତ ଆମେ ସାଙ୍ଗରେ ନେଇଥିବା ଯାହାକୁ ଆମେ ତାକୁ ପିଇବା ହେଲ୍ମେଟ୍ ନେଇକି ହେଲ୍ମେଟ୍ ଦେଇକି ଗାଡ଼ି ଚଲାଇବା ଏବଂ ବାଇକ୍ର ଯତ୍ନ ବା କିଛି କୁଆଡ଼େ ତା'ର ଇଞ୍ଜିନ୍ ଖରାପ ହେଲେ ନେଇକି ଆମେ ବାଇକ୍ର ଗ୍ୟାରେଜ୍ରେ ଦେଖାଇବା ଗ୍ୟାରେଜ୍ରେ ଦେଖେଇକି ଯାହା ସବୁ ଖରାପ ହୋଇଥିବ ତାକୁ ଆମେ ମରାମତି କରିକି ପୁଣି ଆମେ ବାଇକ୍କୁ ଚଲାଇବା